ପ୍ଲେନ୍ ରାଇସ୍ ଡାଲ୍ ଫ୍ରାଏ ପନିର୍ ବଟର୍ ମସଲା ଚିଲ୍ଲି ମସରୁମ୍ କଲରା ଚିପ୍ସ ଏସବୁ ଯାକ କମ୍ ଚିନି କମ୍ ଲୁଣ ମସଲା କମ୍ ଡକ୍ଟର ମୋତେ ଆଭ ଡକ୍ଟର ଆଡ଼ଭାଇସ୍ ଅନୁସାରେ ମୋତେ ଏସବୁ କମ୍ କରି ଖାଇବାକୁ ପଡ଼ିବ ତ ଆପଣଙ୍କ ଆପଣଙ୍କର ଏଇ ଯେଉଁ ଡେଜର୍ଟରେ ସବୁ କମ୍ ଚିନି କମ୍ ଲୁଣ ଏବଂ ମସଲା କମ୍ ଦରକାର ମୁଁ ଆପଣଙ୍କର ହୋଟେଲର ରେଗୁଲାର୍ କଷ୍ଟମର୍ ମୋର ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ ସକାଶେ ମୁଁ ଏସବୁ କମ୍ ଖାଇବାକୁ ପଡ଼ୁଛି ତେଣୁ ଆପଣ ମୋତେ କମ୍ ସବୁ କମ୍ କରିକି ପାରିବେ ମୋର ଆଉ ଏସବୁ ଖାଦ୍ୟ ଯେତେ ଶୀଘ୍ର ମୋତେ ପହଞ୍ଚିବ ମୋର ଏସବୁ ଖାଦ୍ୟର ଆବଶ୍ୟକତା ଦରକାର ଆଉ ଏଇସବୁର ହେବାକୁ ପଡ଼ିବ

ଖାଦ୍ୟ ସ୍ୱାଦଯୁକ୍ତ ହୋଇଥିବା ଦରକାର ମୋର ସବୁ କମ୍ ଚିନିର ଖାଦ୍ୟ ସ୍ୱାଦଯୁକ୍ତ ହବ କମ୍ ଇଏର ମସଲା କମ ଚିନି କମ୍ ଲୁଣ ସବୁର କମ୍ରେ ହେବା ଦରକାର ଯେତେ ଶୀଘ୍ର ଆପଣ ଦେଇପାରିବେ ଏଥିପାଇଁ ମୋତେ ଦରକାର